ସମୟ ସହିତ ଓଡ଼ିଆ ଭାଷା ବିକଶିତ ହେବାରେ ଲାଗିଛି ଏବଂ ଅନେକ ପରିବର୍ତ୍ତନ ମଧ୍ୟ ହେଉଛି ପ୍ରଥମତଃ ଓଡ଼ିଆ ଭାଷା କେବଳ ଓଡ଼ିଶାରେ ବ୍ୟକ୍ତି ବିିଶେଷକୁ ଛାଡ଼ି ଆଉ କେହି ଜାଣିନଥିଲେ କିନ୍ତୁ ପରେ ପରେ ଓଡ଼ିଆ ଭାଷାକୁ ସମସ୍ତେ ଜାଣିଛନ୍ତି କାରଣ ପ୍ରଥମେ ଓଡ଼ିଆ ଭାଷା ରାଷ୍ଟ୍ରଭାଷାର ମାନ୍ୟତା ପାଇନଥିଲେ ଆମ ଓଡ଼ିଆ ଭାଷା ଉଣେଇଶି ଶହ ଛତିଶି ମସିହା ଏପ୍ରିଲ ମାସରେ ରାଷ୍ଟ୍ରଭାଷା ମାନ୍ୟତା ପାଇଥିଲା ତେଣୁ ଆମେ ଏପ୍ରିଲ ଏକ ତାରିଖକୁ ଉତ୍କଳ ଦିବସ ରୂପେ ପାଳନ କରିଥାଉ ଓଡ଼ିଆ ଭାଷା ଏତେ କଷ୍ଟ ଯେ ସମସ୍ତେ ପକ୍ଷେ ଏହା ପଢ଼ିବା ସହଜ ନୁହେଁ ଓଡ଼ିଆ ଭାଷା ହେଉଛି ଆମ ମାତୃଭାଷା ତେଣୁ କୁହାଯାଇଛି ମାତୃଭୂମି ମାତୃଭାଷାର ମମତା ଯା ହୃଦୟ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଜ୍ଞାନରେ ଗଣିବ ଅଜ୍ଞାନୀ ରହିବେ କାହିଁ ତେଣୁ ମାତୃଭାଷାକୁ ପଢ଼ିବା ସମସ୍ତଙ୍କ ପାଇଁ ସହଜ ନୁହେଁ ଆଗ କାଳରେ ଆମ ପୂର୍ବପୁରୁଷମାନେ କେବଳ ଶୁଦ୍ଧ ଓଡ଼ିଆ ଭାଷାର ବ୍ୟବହାର କରୁଥିଲେ କିନ୍ତୁ ଏବେ ଆଧୁନିକ ଯୁଗରେ ଓଡ଼ିଆ ବ୍ୟତୀତ ହିନ୍ଦୀ ଓ ଇଂରାଜୀ ଭାଷାର ବ୍ୟବହାର ବହୁଳ ପରିମାଣ ହେଉଛି କାରଣ ଏହା ହେଉଛି ଆଧୁନିକ ଯୁଗ ତେଣୁ ଲୋକେ ଓଡ଼ିଆ ବ୍ୟତୀତ ଦେଶ ବିଦେଶକୁ ମଧ୍ୟ ଯାଉଛନ୍ତି କିନ୍ତୁ ସେଠାରେ ଓଡ଼ିଆ କିଏବା ଜାଣେ ତେଣୁ ଆମକୁ ଓଡ଼ିଆ ବ୍ୟତୀତ ଇଂରାଜୀ ଓ ହିନ୍ଦୀ ଭାଷା ମଧ୍ୟ ଜାଣିବା ଆବଶ୍ୟକ ଏଥିପାଇଁ ତ ଆମ ବିଦ୍ୟାଳୟମାନଙ୍କୁ ମଧ୍ୟ ଛୋଟ ଛୁଆମାନଙ୍କୁ ମଧ୍ୟ ଇଂରାଜୀ ଓ ହିନ୍ଦୀ ଭାଷା ଶିକ୍ଷା ଦେଇଥାଉ କାରଣ ସେମାନେ ସମସ୍ତ ଭାଷା ଜାଣି ଦେଶ ବିଦେଶକୁ ଯାତ୍ରା କରି ବାଣିଜ୍ୟ ବ୍ୟବସାୟ ମଧ୍ୟ କରିଥାନ୍ତି ତେଣୁ ଭାଷାକୁ ନେଇ ବର୍ତ୍ତମାନ ବହୁତ ପରିବର୍ତ୍ତନ ଦେଖାଯାଇଛି